ତମେ କରିଥିବା ସବୁଠାରୁ ସୁନ୍ଦର ହ୍ୟାଙ୍କିଙ୍ଗ୍ ଟ୍ରାକିଙ୍ଗ୍ ଲମ୍ବା ପଦଯାତ୍ରା କଣ ଆପଣଙ୍କ ଅଭିଜ୍ଞତା ବିଷୟରେ କୁହନ୍ତୁ କୌଣସି ବିଶେଷ ସୂର୍ଯ୍ୟାସ୍ତ ସୂର୍ଯ୍ୟୋଦୟ ମନେଅଛି କି ଆମେ ଯାଇଥିଲୁ ଏମିତି କୋଣାର୍କ ବୁଲିବାପାଇଁ ଫୁଲ୍ ଫ୍ୟାମିଲି ସହ ବୁଲିବାପାଇଁ ଯାଇଥିଲୁ ଆଉ ସେଠି ଦେଖିଲୁ ସୂର୍ଯ୍ୟାସ୍ତ ବହୁତ ସୁନ୍ଦର ଲାଗିଲା ଆଉ ଏମିତି ଦେଖିଲୁ ବହୁତ ସୁନ୍ଦର ଲାଗିଲା ସୂର୍ଯ୍ୟାସ୍ତ ଆଉ ସୂର୍ଯ୍ୟଉଦୟ ବି ଦେଖିଲୁ ସୂର୍ଯ୍ୟଉଦୟ ବି ଦେଖିଲୁ ଏମିତି ସ୍ୱାମୀର ସ୍ୱାମୀ ସହ ଯାଇଥିଲୁ ବୁଲିବାପାଇଁ ଆଉ ସକାଳେ ବହୁତ ଖୁସିଲାଗିଲା ସେଇ ସୂର୍ଯ୍ୟ

ସୂର୍ଯ୍ୟାସ୍ତ ର ଦେଖିବାପାଇଁ ବହୁତ ଲୋକ ବି ସେଠି ଥିଲେ ବହୁତ ଲୋକ ବି ଦେଖିଲେ ବହୁତ ଏନ୍ଜୟ କଲେ ବହୁତ ଖୁସି ବି ହେଲେ ଆଉ ଏମିତି ବହୁତ ମଜା ଆସିଲା ଆଉ ବହୁତ ମଜା ଆସିଲା ଏମତି ବହୁତ ଖୁସି ଲାଗିଲା ସେମତି ଖୁସି ଭାଗ୍ୟରେ ଥିଲେ ମିଳେ ଆଉ ସମସ୍ତଙ୍କ ଭାଗ୍ୟରେ ବି ସେ ସୂର୍ଯ୍ୟାସ୍ତ ସୂର୍ଯ୍ୟଉଦୟ ଦେଖିବାପାଇଁ ମିଳେନି ଆଉ ଏମିତି ଆଉ